ମୁଁ ଆଗରୁ ଅନେକ ଗୁଡ଼ିଏ ଗାଧୁଆ ସାବୁନ ଆଣି ବ୍ୟବହାର କରୁଥିଲି କିନ୍ତୁ ସେଥିରୁ ମୋତେ ଏତେ ଭଲ ସୁଗନ୍ଧ ମିଳୁନଥିଲା ଓ ଯେଉଁ କାରଣ ପାଇଁ ମୁଁ ଆଣୁଥିଲି ଯେପରି କି ମୋ ତ୍ୱଚା ନରମ ରହିବ ଓ ଶରୀର ଟିକେ ଭଲ ରଙ୍ଗ ଦେଖାଯିବ ସେସବୁ ଠିକ ସେ କାମ କରୁନଥିଲା କିନ୍ତୁ ଏଇ କିଛିଦିନ ହେବ ମୁଁ ଯେଉଁ ପ୍ରାକୃତିକ ବା ହର୍ବାଲ୍ ସାବୁନଟି ଆଣି ବ୍ୟବହାର କରୁଛି ସେଥିରେ ଭଲ ସୁଗନ୍ଧ ରହୁଛି ଏବଂ ଭଲ ଫେଣ ହେଉଛି ମୋତେ ଲଗାଇଲେ ମଧ୍ୟ ବେଶ ଆନନ୍ଦ ଲାଗୁଛି ତେଣୁ ସେଇଠି ମୋର ଉଚିତ ମୂଲ୍ୟ ରଖିଥିବାରୁ ମୋତେ ବେଶ ଭଲ ଲାଗୁଛି ଆଗକୁ ତାକୁ ମଧ୍ୟ ମୁଁ ନିୟମିତ ବ୍ୟବହାର କରିବି ବୋଲି ଭାବୁଛି